ଆପଣଙ୍କ ପ୍ରିୟ ଖେଳ ଏବଂ କାହିଁକି ଆମ ପ୍ରିୟ ଖେଳ ହେଉଛି ହକି ଆମ ପ୍ରିୟ ଖେଳ ହେଉଛି ହକି ଆଉ ହକି ଆମର ପ୍ରଧାନ ଖେଳ ରାଷ୍ଟ୍ରୀୟ ଖେଳ ହକି ଆମେ ଖେଳୁ ପଦ୍ମିନୀ ରାଉତ ନମି ଟୋପୋ ଦୀପ୍ତି ପଦ୍ମୀନୀ ରାଉତ ଏକ ଝିଅ ଆମେ ବି ଗୋଟେ ଝିଅ କାରଣ ଝିଅକୁ କିଛି ସମାନତା ନାହିଁନା ଗୋଟେ ଝିଅ ହେଇକିରି ମଧ୍ୟ ଗୋଟେ ସେ ଗୋଟେ ଡକ୍ଟର୍ ପାରୁଛି ଗୋଟେ ଝିଅ ହେଇକିରି ଆଜିକା ଯୁଗରେ ଝିଅର ମୂଲ୍ୟ କେତେ ଆମେ ଝିଅ ଆଜିକା ଯୁଗରେ ସବୁ ସ୍ଥାନରେ ପହଞ୍ଚି ଗଲେଣି ସେଥିପାଇଁ ଏବଂ ଆଜିକା ପୁଅ କି ଝିଅ ସମସ୍ତେ ସମାନ ଭାବରେ ଆମେ ସମାନ ପାଇବା ଦେଇ ଅସୁବିଧାସମୟରେ ଆମେ ରଖିବା କାରଣ ଖେଳ ଖେଳ ହଉ କିମ୍ବା ପଢ଼ା କ୍ଷେତ୍ରରେ ହଉ ଯେଉଁ କ୍ଷେତ୍ରରେ ହଉ ନା କାହିଁକି ସବୁ କ୍ଷେତ୍ରରେ ଆମେ ଝିଅ ଝିଅମାନେ ଆଗେଇଲେଣି ପୁଅ ଅପେକ୍ଷା ଆଜିକା ଯୁଗରେ ସବୁ କ୍ଷେତ୍ରରେ ଝିଅମାନଙ୍କର ଅଧିକ ଧାରଣା